କ'ଣ କିଏ କହୁଥିଲ କି କେଉଁଠୁ କହୁଛ

ହଁ କ'ଣ କ'ଣ ହଁ କ'ଣ କ'ଣ ନେବେ କୁହନ୍ତୁ ଆଚ୍ଛା ଆମର ଲାଗିଛି ଦେଶୀ ପିଆଜ

ଏଇ ଜିନିଷ ସବୁ ଲାଗିଛି ବିଭିନ୍ନ ପ୍ରକାର ଜିନିଷ ସବୁ ଲାଗିଛି ଆପଣ କ'ଣ ନେବେ କ'ଣ କ'ଣ ନେବାକୁ ଚାହୁଁଛନ୍ତି କ'ଣ କହୁନାହାଁନ୍ତି ଆଚ୍ଛା ଆଚ୍ଛା ଆଚ୍ଛା

ଆଉ ମୋ କହିବା କଥା କ'ଣ ତମେ ତ ଜାଣିଛ ଆଜିକାଲି ଯେଉଁ ହିସାବରେ ପଇସା ଖର୍ଚ୍ଚ ହେଉଛି ଚାଷରେ ଆଉ ସେଇଟା ତ ତୁମକୁ କହିବାକୁ ବୁଝାଇବାକୁ ପଡ଼ିବ କି ଆଉ ଆଉ ସେ ଜିନିଷ ଗୁରା କ'ଣ

ସେଥିପାଇଁ କହୁଛି

ଥରେ ଆସ ଥରେ ଆସ ବୁଲିକି ଯାଅ କେଉଁ କଥା କହିଲ

ହଉ ତା'ହେଲେ ରଖୁଛି